ଢେଙ୍କାନାଳ ଜିଲ୍ଲାରେ ରୋଜଗାର ଓ ଜୀବିକା ମୁଖ୍ୟ ଉତ୍ସ ହେଉଛି କୃଷିକାର୍ଯ୍ୟ ଏଠାରେ ଅଧିକାଂଶ ଲୋକ ବିଭିନ୍ନପ୍ରକାର ଚାଷ ଯଥା ଧାନ ମୁଗ ବିରି କୋଳଥ ସୋରିଷ ବାଜରା ସୂର୍ଯ୍ୟମୁଖୀ ଏସବୁ କରିଥାନ୍ତି ବହୁ କମ୍ ସଂଖ୍ୟକ ଯୁବ ବର୍ଗ ନିକଟସ୍ଥ ଛୋଟ ବଡ଼ କାରଖାନାକୁ କାମ କରିବା ନିମନ୍ତେ ଯାଆନ୍ତି ଏହି ଅଞ୍ଚଳରେ ଅଧିକାଂଶ ଲୋକ ବେସରକାରୀ ଚାକିରୀ କରି ନିଜର ପେଟ ପାଟଣା ପୋଷନ୍ତି କାରଣ ଏଠାରେ କୌଣସି ପ୍ରକାର ସରକାରୀ ଚାକିରୀ ସୁବିଧା ନାହିଁ ଏହି ଅଞ୍ଚଳରେ ବେସରକାରୀ ସମସ୍ୟା ଅତି ଶୋଚନୀୟ କାରଣ ଆଜିକାଲିର ଯୁବବର୍ଗମାନଙ୍କୁ ଚାଷ କାର୍ଯ୍ୟରେ କୌଣସି ସୁବିଧା ସୁଯୋଗ ମିଳେନାହିଁ ଏବଂ ସେମାନେଙ୍କ ନିକଟରେ ଶସ୍ୟ କରିବାକୁ ପସନ୍ଦ କରୁନାହାନ୍ତି ଏହା ବ୍ୟତୀତ ଚାକିରିର କମ୍ ଉପଲବ୍ଧି ହୋଇଥିବାରୁ ଅଧିକାଂଶ ଯୁବକ ବେକାରୀ ସମସ୍ୟାରେ ପଡ଼ିରହିଛନ୍ତି